ଚାଷ ସମୃଦ୍ଧି ପାଳନ କରିବାର ରଜ ପର୍ବର ବସୁମତୀ ସ୍ନାନ ହେଉଛି ଅନ୍ୟତମ ସେହିଦିନ ଆମେ ମା' ବସୁମତୀଙ୍କୁ ପୂଜା କରିଥାଉ ଏବଂ ଏବଂ ମାଟି ମା'ଙ୍କୁ ମଧ୍ୟ ପୂଜା କରିଥାଉ ସେଦିନ ଆମେ ଯଦି ଚାଷ କାର୍ଯ୍ୟ କରିବା ଲଙ୍ଗଳ କିମ୍ବା କୋଡ଼ି ଦ୍ଵାରା ମାଟି ଯଦି ଟିକିଏ ହାଣିବା ମାଟି ମା'ଙ୍କୁ କଷ୍ଟ ହୋଇଥିବ ସେଥିପାଇଁ କୃଷକମାନେ ତିନିଶହ ପଞ୍ଚଷଠି ଦିନ ମଧ୍ୟରୁ ଏହି ତିନି ଦିନ ବିଶ୍ରାମ ନିଅନ୍ତି ଏବଂ ବସୁମତୀ ମା'ଙ୍କୁ ପୂଜା କରିଥାନ୍ତି ଏବଂ ମାଟି ମା'ଙ୍କୁ କଷ୍ଟ ଦେଇନଥାନ୍ତି ସେହିପରି ଅକ୍ଷିତୃତୀୟା ହେଉଛି ଏକ କୃଷିଭିତ୍ତିକ ପର୍ବ ସେଦିନ କୃଷକମାନେ ଚାଷ ଜମିରେ ହଳ ବୁଲାଇ ପୂଜାକରି ସେହିଦିନ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି ଏବଂ ସେହିଦିନ ଟି ଶୁଭ ଅଟେ ବୋଲି କୃଷକମାନେ ଭାବିଥାନ୍ତି ଯାହାଦ୍ଵାରା ବର୍ଷ ଯାକ ଚାଷ କାର୍ଯ୍ୟ ଖୁବ୍ ଭଲରେ ହେବ ଏବଂ ନିଜର ଚାଷ ଜମିରେ ଅଧିକ ଅମଳ ହେବ ଏବଂ କ୍ଷେତ ଗୁଡ଼ାକ ମଧ୍ୟ ଅନ୍ୟତମ ସେଦିନ ଯାଉ କରି ଧୂପଦୀପ ଜାଳି ବିଲକୁ ପୂଜା କରାଯାଇଥାଏ ଏବଂ ଅଧିକ ପରିମାଣରେ ଚାଷ ହେବ ବୋଲି ମନସ୍କାମନା କରିଥାନ୍ତି ଗର୍ଭଣା ସଂକ୍ରାନ୍ତି ଦିନ ଧାନ ଅମଳ ହୋଇଥାଏ ଏବଂ ସେ ଛୋଟରୁ ବଡ଼ ଆକାରରେ ବଡ଼ ଆକାରରେ ହେବା ପାଇଁ ଗର୍ଭଣା ସଂକ୍ରାନ୍ତି ଦିନ ଆମେ ବିଲ୍ ବିଲରେ ପୂଜା କରିଥାଉ ଏବଂ ଧୂପଦୀପ ଜାଳି ପୂଜାକରି ଯାଉ ମଧ୍ୟ ପୂଜା କରିଥାଉ ଯାହାଦ୍ଵାରା ଆମର ବର୍ଷ ବର୍ଷ ଧରି ଅଧିକ ପରିମାଣର ଚାଷ ଜମିରେ ଚାଷ ହେବ ଏବଂ ଆମେ ଯାହାଦ୍ଵାରା ହଳ କରିପାରିବା ଏବଂ ଆମେ ମାଟି ମା'ଙ୍କୁ ପୂଜା କରିବା ଏବଂ ତାଙ୍କ ଉପରେ ଚିରଉପକୃତ ହୋଇପାରିବା